ଆମ ଘରେ ରନ୍ଧା ବଢ଼ା ଆମେ ରନ୍ଧା ବଢ଼ା କରସୁଁ ଖାଏସୁଁ ଆମେ ଯଦି ଗାଁ ଗଣା ଗଲେ ମିଶି କରି ଆମେ ରନ୍ଧା ବଢ଼ା କରସୁଁ ଖାଏସୁଁ ଆମେ ଯଦି ଗାଁ ଗଣା ଗଲେ କି ମେଡ଼ିକାଲ୍ ଗଲେ କି ଯେଇଁଭି ଗଲେ ଆମ ଘରେ ମନୁଷ୍ ପିଲାମାନେ ବି ରନ୍ଧା ବଢ଼ା ରାନ୍ଧି ରୁନ୍ଧା କରିକି ଖାଏସୁଁ ରାନ୍ଧି ରୁନ୍ଧା କରି ବି ଖାଏସୁଁ ଆମ ଘରେ ସଭିଏଁ ମିଶିକରି ରହିକରି ଆମେ ରନ୍ଧା ବଢ଼ା କରସୁଁ ଖାଏସୁଁ ଆମେ ଯଦି ଘରେ ଥିଲେ ମନୁଷପିଲା ମାନେ ରନ୍ଧା ବଢ଼ା କିଛି ନାଇଁ କରେ ଆମେ ଦେଲେ ଯାଇ ଖାଇସୁଁ ଆର ଆମର ଯଦି ଅସୁବିଧା ପଡ଼୍ବା ବେଲେ ସେମାନେ ନିଜେ ବି ରାନ୍ଧି କରି ସେମାନେ ଖାଏସଁ ଆମ୍କେ ବିଦ୍ୟାର୍ଥୀ କରସନ୍ ଆରୁ ଆମେ ଯେ ଆମେ ଘରେ ଥିଲେ ସେମାନେ ରନ୍ଧା ବଢ଼ା କିଛି ନାଇଁ କରନ୍ ଆମେ ଯଦି ନେଇ ଥିଲେ ସେମାନେ ରନ୍ଧା ବଢ଼ା ସବୁ ବି କରି କରି ନିଜେ ଖାଇ କରି ନିଜେ ବାସନ ପତର୍ ସବୁ ଧୁଆ ଧୁଇ କରସନ୍ କରସନ୍ ଆରୁ ଆମେ ଥିଲେ ସେମାନେ କିଛି ଟା ବି ନାଇଁ କରନ୍